ମୋର୍ ବଡ଼୍ ଶକ୍ତି ସବୁଠାରୁ ବଡ଼୍ ଶକ୍ତି ହେଲା ମୋର୍ ବାପା ମାଆ ବାପା ମାଆ ଥିଲେ ମୋର୍ ବହୁତ୍ ଶକ୍ତି ବଢ଼ି ଯାଇସି ବାପା ମାଆ ସବୁବେଲେ ସାହାଯ୍ୟ କରସିଲ୍ ତା ସାହସ୍ ଦେବେ ଶକ୍ତି ଦେବେ ବଲ୍ ଦେବେ ଅଲଗା ଲୋକ୍ ନେଇ ଦିଏ ଆରୁ ବାପା ମାଆ ଯଦି କେନ୍ ଜରେ କେ କେନ୍ ରୋଗ ତି ପଡ଼ିଗଲେ ସେ ଲୋକ୍ ଦେଖି କରି ମୋର୍ ଶକ୍ତି ଦୁର୍ବଳତା ହେଇ ଯାଇସି ଦୁର୍ବଳତା ହେଇ ଯାଇସି ମୋତେ ସେ ଲୋକ୍ ନେଇ ଦେଖିଲେ ସେ ଲୋକ୍ ଯଦି ଆଉ କାଉଡ଼ି କେନୁ କଥା ଶୁନି ଥିବେ କାଣ ସିଏ ମନ୍ ଦୁଃଖ୍ରେ ଥିବେ କି କଣ୍ ଭାବୁଥିବେ କେନ୍ କଥା ଗୋଟେ ସେ କାଜେ ବି ତାକର୍ ଚିନ୍ତାରେ ମୋର୍ ମୋର୍ ପୂରା ଦୁର୍ବଳତା ହେଇ ଯାଇସି ଦୁର୍ବଳତା ହେଇ ଯାଇସି ତା'ପରେ ଆମର୍ ଶକ୍ତି ହେଲା ବାପା ମାଆ ସେ ଲୋକ୍ର ଆମର୍ ବଡ଼ ଶକ୍ତି ଆରୁ ଦୁନିଆର ଶକ୍ତି କିଏ ନାଇନା ସେ ଲୋକ୍ ଭଲ୍ ଥିଲେ ମୋତେ ପୂରା ଶକ୍ତି ବହୁତ୍ ବଢ଼ସି